ପଶୁ ପାଲନ୍ ବିଷୟରେ ମୁଇଁ କିଛି କହିବାକେ ଚାହୁଁଛେ ଯେନ୍ତା କି ଆମର୍ ଗାଈ ଗାଈ ଯଦି ପଶନୁ ବୋଲେ ଆମ୍ କେ କ୍ଷୀର ଦେଶି କ୍ଷୀର ନୁ ଆମ୍ କେ ଛେନା ହେସି ଆମେ ତାର୍ ଗୋବର୍ନେ ଆମେ ଜାଲେନି କରି ପାରସୁଁ ଘର୍ ଲିପା ଲିପି ବି କରି ପାରସୁଁ ଯଦି ଆମେ ଗାଈ କୁ ବିକି ବି ଦେନୁ ଆମ୍ କେ ଦୁଇ ପଇସା ରୋଜଗାର୍ ହେଇସି ତାର୍ ଛୁଆ ମନଙ୍କର୍ ଦ୍ୱାରା ଆମ୍କେ ବହୁତ୍ ପଇସା ଲାଭ୍ ହେସି ଆମ ଛେଲି ଯଦି ରଖନୁ ଛେଲି ଯଦି ରଖନୁ ଗୁରସ୍ ବି ଖାଇବାକେ ମିଲ୍ ସି ଆମ୍ କେ ତାର୍ ତାର୍ ଝାଡ଼ାରୁ ମାନେ ତାର୍ ଝାଡ଼ାରୁ ଆମ୍ କେ ସାର୍ ହେସି ଆମେ ଯଦି ଖେତନେ ପକଉଛୁ ତାର୍ ଝାଡ଼ା ମାନେ ଆମ୍ କେ ଧାନ୍ ଉର୍ବର୍ ହେସି ଭଲ୍ ଚାଷ୍ ବି ହେଇ ପାରସି ଆମେ ଯଦି ଛେଲି ବିକିନୁ ମାନେ ଆମ୍ କେ ଦୁଇ ପଇସା ଲାଭ୍ ବି ହେଇ ପାରସି ଆଉଁ ମେଣ୍ଢା ଯଦି ଚାଷ୍ କରୁଛୁ ମେଣ୍ଢା ଯଦି ରଖୁଛୁ ଆମେ ପାଲନ୍ କରୁଛୁ ଆଉ ତା ଚମଡ଼ା ରୁ ଆମେ କଛି ସିଲେଇ ଚପଲ୍ ଆମର୍ ଏଇ ଯେନ୍ କୋଟ୍ ଏଇଟା ମାନେ ବି ତିଆରି ହେଇ ପାରସି ଆଉ ତାର୍ ବାର୍ରୁ ଆମର୍ ସ୍ୱେଟର୍ ଫିଉଟର୍ ଏ ଓନ୍ ଫୋନ୍ ସବୁ ହେଇପାର୍ଛି କୁକୁଡ଼ା ଯେ କୁକୁଡ଼ା ଚାଷ୍ ଯଦି କରୁଛୁ ଏ କୁକୁଡ଼ା ମାଂସ ଖାଇବା ଦ୍ୱାରା ଆମ୍ କିରା ଏଇଟା ମାନେ ସବୁ ଯେନ୍ ଟାକେ ଆମର୍ ଚାଷ୍ କରୁଛନ୍ ସେନାକେ ଯାଇ କରି ସେ ଖାଇ କରି ଆମର ଚାଷ୍ ଭଲ୍ ସାହାଯ୍ୟ କରିଛି ହେବାନେ